ମୋତେ ରୋଷେଇ କରିବା ପାଇଁ ବହୁତ ଭଲଲାଗେ ମୁଁ ଭାତ ରୋଷେଇ କରେ ଛତୁ ଚିକେନ ଭଜା ସବୁ ରୋଷେଇ କରେ ହେଲେ ସବୁଠୁ ଦେଶୀ କୁକୁଡ଼ା ତରକାରୀ ମୋର ବହୁତ ପ୍ରିୟ ଆଉ ଆମ ବାବାଙ୍କର ମଧ୍ୟ ଆମର ମାସକୁ ଚାରି ଥର ଦେଶୀ କୁକୁଡ଼ା ତରକାରୀ ହୁଏ ଆଉ ସବୁବେଳେ ମୁଁ ହିଁ କରେ ଆଉ ମୋ' ଛଡ଼ା କେହି କରିବେ ନାହିଁ କାହିଁକିନା ମୁଁ ବହୁତ ଭଲ୍ସେ ରୋଷେଇ କରେ ଦେଶୀ କୁକୁଡ଼ା ତରକାରୀ ଆଉ ଆମ ବାବାଙ୍କର ପ୍ରିୟ ହେବାରୁ ମୁଁ ସବୁବେଳେ ସେଇଟା କରେ ଆଉ ମୋ' ହାତ ରନ୍ଧା ତ ବହୁତ ଭଲ ହୁଏ ସମସ୍ତେ ଆମ ଘରେ ମତେ ପ୍ରଶଂସା କରନ୍ତି ସମସ୍ତେ ଖାଆନ୍ତି ଆଉ ସେଦିନ ଯଦି ମଟନ ହୋଇଥାଏ ମଟନ ବି ଛାଡ଼ିକରି ଦେଶୀ କୁକୁଡ଼ା ତରକାରୀ ଖାଇବା ପାଇଁ ଆସିବେ ଆଉ ଏଥିପାଇଁ ମୋତେ ବହୁତ ଭଲଲାଗେ ରୋଷେଇ କରିବା ପାଇଁ ଆଉ ରୋଷେଇ ତ ମୁଁ ସବୁ ଜାଣିଛି କିନ୍ତୁ ଦେଶୀ କୁକୁଡ଼ା ତରକାରୀ ବହୁତ କରେ ଆଉ